ହ୍ୟାଲୋ ହଁ ଅଛି କ'ଣ ନେବେ ହଁ ଗରମ ଅଛି ଆଳୁଚପ୍କୁ ଗୋଟେ ଦଶ ଟଙ୍କା ବରା ବରା ଦୁଇ'ଟାକୁ ଦଶ ଟଙ୍କା ଗୋଟେ ପାଞ୍ଚ ଟଙ୍କା ଲାଗେ ସିଙ୍ଗଡ଼ା ଦଶ ଟଙ୍କା ଆଉ ବହୁତ ରେଟ୍ ବୋଲେ ଆଉ ତ ଆମ ଓଡ଼ିଶା ଲୋକ ଯାଇକି ବାହାରେ ଖଟୁଛନ୍ତି ଆମେ ଏଇଠି ଆଉ ଏତିକି ରେଟ୍ ନ କଲେ ଆମେ ଆଉ କେନ୍ତି ଚଳିବା କେତେ ନେବେ କହୁନାହାଁନ୍ତି

ହଁ ହଁ ହଁ ହଁ ଯିବା ଯିବା ହୁଁ ହୁଁ

ଘର ଅଛି ହୁଁ ହୁଁ ହୁଁ ହୁଁ ହଁ ହଁ ହଁ ହଉ ଯିବା ଆଉ ଏବେ କେବେ ନେବେ ଆଉ

ହଁ ହଁ ଆଉ ତରକାରୀ ହଁ

ହଉ ଠିକ୍ ଅଛି ମୁଁ ପେକିଙ୍ଗ୍ କରିଦେବି ବରା ଦଶ'ଟାକୁ ଗୋଟେ ଦଶ ଟଙ୍କା ଲେଖାଏଁ ହେଲେ ଦଶ'ଟାକୁ ଶହେ ଟଙ୍କା ହେଲା

ହଁ ହଁ ହଁ ହଁ ହଉ ହଁ ହଁ କାହାକୁ ପଠେଇବେ ହଁ ହଁ ହଁ ହଉ ଠିକ୍ ଅଛି